ଯାହାର ଯେନ୍ତା ଖାଇବା ଏଇଟା ଅଲଗା ଅଲଗା ଟେଷ୍ଟ୍ ହେସି ହେଲେ ପଛରେ ଗରାଖାନ୍ ବନାଁବାର୍ ପଡ଼ୁଛି କାଁ ଯି କିଏ ଟିକେନ ଖାଇବା କିଏ ଅଣ୍ଡା ଖାଇବା କିଏ ମାଛ୍ ଖାଇବା ଆର୍ କିଏ ସାଧା ବି ଖାଇ ଶିଖିନି ତ ସେଥିଲାଗି ଡାଲ୍ ବି ରାନ୍ଧାସି ଆମ ଘରେ ଆର୍ ମାଂସ ବି ରନ୍ଧା ହେସି ଆରୁ ଏଇଟା ନାଇ ଖାବା ଲୋକ୍ କିଛି ନାଇ ଖାବା ଲୋକ୍ କେନ୍ ନୁନ୍ ମରି ଯିବାଁର୍ ଦେସୁଁ ବାକି ବାହାର୍ ସବୁ ଲୋକ୍ ଖାଇସନ୍ ଯେ ଗୁଟେ ଲୋକ ଅଛି ସେ ଖାଲି ଅଣ୍ଡା ନେଇ ହେଲେ ଭାତ୍ ନେଇ ଖାଇବେ ସେଥିଲାଗି ତାର୍ ଲାଗି ସ୍ପେସାଲ ଆମ୍ଲେଟ୍ ବନେ ଦେସୁଁ ଆରୁ ସବୁ ଲୋକ୍ ଜଲ୍ଦି ଖାଇ ଦେଲା ବେଳେ ସେ ଗୁଡ଼େ ଲୋକ୍ ଲେଟ୍ ନା ଖାଇ ଦେସୁଁ ଦଶ ବାର୍ ବାଜେ ଖାଇସି କିଏ ମାଆ ଜଗି ଥିବା ତାଙ୍କେ କେବଲ୍ ତ ଆରୁ ସେ ମଦୁଆଟା ଖୁବ୍ ମଦ୍ ପିଇସି ଆର୍ ତାଙ୍କ୍ ଆଇଁଷ୍ ଫାଇଁଷ ନାଇ ଖାଇଲେ ପସନ୍ଦ ନାଇ ଲାଗେ ଆରେ କାଁଣ ଲୋକମାନଙ୍କ ତ ପଚରାଏକା ବାରମ୍ୱାର ପଡ଼ୁସି କାଁ ଯେ କି ନାଇ ରାନ୍ଧି ଦେଇଥିବ ତମ ହିସାବେ ଆରୁ ସେମାନେ ନାଇ ଖାଇଲେ ସେ ଖାନା ୱେଷ୍ଟ୍ ପଳେଇ ଯିବା କାଇଁ ବଡ଼୍ ଟଙ୍କା ରଖିଚୁ କି